ଆମର ଘର ଆଖାପାଖି ସବୁ ସଫାସୁତୁର କରିକିରି ଘାସ ଘୁସା ଉପୁଡ଼ାଇକିରି ସଫାସୁତୁର କରିକିରି ଆମେ ପୁରା ସ୍ୱଚ୍ଛ ରଖୁଛୁ ସ୍ୱଚ୍ଛ ଭାରତ ଅଭିଯାନ କରୁଛୁ ଅଳିଆ ଆବର୍ଜନା ସବୁ ସଫା କରୁଛୁ ଡ୍ରେନ ସଫା କରୁଛୁ ବାରି ସବୁ ସଫାସତୁର ଡ୍ରେନ ନାଳଫାଳ ସବୁ ସଫା କରିକିରି ଆମେ ପୁରା ସବୁକିଛି ସଫା ସୁତୁର କରିକିରି ଆମେ ଇଏ କରଛୁ ଅଳିଆ ଆବର୍ଜନା ପୋଡ଼ି ପୋଡ଼ି କରିକିରି ଆଉ ସବୁ ସଫା ସୁତୁର କରୁଛୁ କରିକିରି ଆମର ପୁରା କ୍ଲିନ କରିକି ରଖୁଛୁ ଫିନାଇଲ ଫିଲାଇନ ପକାଉଛୁ ମଶା ଡାଉଁଶ କିଛି ନ ହେବା ପାଇଁ ପୁରା ସ୍ୱଚ୍ଛ ଭାରତ ଅଭିଯାନ ଭଳିଆ କରୁଛୁ ଫୁଲ ଗଛଗୁଡ଼ାକ ଲଗାଉଛୁ ଗଛ ଭଲ ଗଛ ଛାଇ ଦେବା ପାଇଁ ବୋଲି ଗଛ ବୃଛା ସବୁ ଲଗାଇକିରି ସାଇଜ କରଛୁ ସବୁ ଘରର ମଶା ଡାଉଁଶ ସବୁ ହେଉଛି ବେଲି ସୁ ଡ୍ରେନ ନାଳ ନର୍ଦ୍ଦମା ସବୁ ସଫାସତୁରା କରିକିରି ଗଛ ଲଗାଉଛୁ ଫୁଲ ଲଗାଉଛୁ ସବୁ ପାଣି ଫାଣି ଦେଇକିରି ସବୁ ଇଏ କରୁଛୁ ଆଉ ଆମେ ଦୁଇ ଚାରିଲୋକ ହେଇକିରି ଆମେ ଏପଟେ ସବୁ ସଫା ସୁତୁରା କରୁଛୁ ଘର ସଫା ରଖୁଛୁ ଆଉ ଘର ମଧ୍ୟ ଅଳିଆ ଆବର୍ଜନା ନ କରିକିରି ଆଉ ରୋଡ଼ ମଧ୍ୟ ସଫା କରୁଛୁ ଆଉ ଆମର ଏଇ ସାଇଡ଼ରେ ଗୋଟେ ପଡ଼ିଆ ଅଛି ସେ ପଡ଼ିଆକୁ ମଧ୍ୟ ସଫା ସୁତୁରା କରିକିରି ତା ଚାରି ସାଇଡ଼୍ରେ ଆମେ ସବୁ ଗଛଗୁଡ଼ା ଲଗାଇଛୁ ଆଉ ରୋଡ଼୍ଗୁଡ଼ାରେ ମଧ୍ୟ ସବୁ ଅଳିଆ ଅବର୍ଜାନା ସବୁ ଗାଡ଼ିରେ ଆସିକି ପକାପକି ମଧ୍ୟ କରୁଛନ୍ତି ସେ ସବୁଗୁଡ଼ା ମଧ୍ୟ ସଫା କରୁଛୁ ଆଉ ବାରିପଟେ ମଧ୍ୟ ମଶା ଚୋବାଉଛି ସେ ନାଳ ଡ୍ରେନ ସବୁ ଅଛି ସେପଟରେ ମଧ୍ୟ ସଫା କରୁଛୁ ସବୁ ଚାରିଆଡ଼େ ସଫାସୁତୁରା କରିକିରି ଆମେ କ୍ଲିନ କରିକି ରଖୁଛୁ ଆଉ ରଖିକିରି ଆମର ସ୍ୱଚ୍ଛ ଭାରତ ଅଭିଯାନ କରୁଛୁ ଆଉ